ମୋତେ ଆକର୍ଷିତ କରୁଥିବା ସେହି ନକ୍ଷତ୍ର ହେଲା ସୂର୍ଯ୍ୟ ସୂର୍ଯ୍ୟ ହେଲେ ସକଳ ଶକ୍ତିର ଆଧାର ସୂର୍ଯ୍ୟକୁ ନେଇ ଏହି ସୌରଜଗତ ସୂର୍ଯ୍ୟକୁ ନେଇ ଆମର ଏହି ପୃଥିବୀ ଆତଜାତ ନର ପଶୁପକ୍ଷୀ କୀଟ ତରୁଲତା ସମସ୍ତେ ସେହି ସୂର୍ଯ୍ୟଙ୍କର ଦ୍ୱାରା ପ୍ରତିପାଳିତ ଓ ପରିପୋଷିତ ହେଉଛନ୍ତି ସୂର୍ଯ୍ୟ ବିନା ଏ ସୃଷ୍ଟି ଏ ଧରାଧାମ କେବେ ହେଲେ ତିଷ୍ଟି ପାରିବ ନାହିଁ ସୂର୍ଯ୍ୟ ହେଲେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ବିନା କୌଣସି ଜୀବଜଗତ ବଞ୍ଚିବା କଷ୍ଟକର ନୁହେଁ ବଞ୍ଚିବା ସହଜ ସାଧ୍ୟ ନୁହେଁ ତେଣୁ ସୂର୍ଯ୍ୟ ହେଉଛନ୍ତି ଏଇ ପୃଥିବୀର କଣ ହର୍ତ୍ତା କର୍ତ୍ତା ଦୈବ ବିଧାତା କହିଲେ ଅତ୍ୟୁକ୍ତି ହେବ ନାହିଁ ସୂର୍ଯ୍ୟ ସକଳ ଶକ୍ତିରା ଆଧାର ଯେତେ ଦିନି ପର୍ଯ୍ୟନ୍ତ ସୂର୍ଯ୍ୟ ଥିବ ସେତେଦିନି ପର୍ଯ୍ୟନ୍ତ ଏ ପୃଥିବୀରେ ନର ପଶୁପକ୍ଷୀ କୀଟ ତରୁଲତା ଗ୍ରହ ବିଭିନ୍ନ ପ୍ରକାର ଜୀବଜନ୍ତୁ ଆତଜାତ ହେଉଥିବେ ବଞ୍ଚିଥିବେ ଆଉ ଯେଉଁଦିନ ସୂର୍ଯ୍ୟଙ୍କର ବିଲୁପ୍ତି ଘଟିବ ଏ ଧରାଧାମ ମଧ୍ୟ ବିଲୁପ୍ତି ଘଟିବ